ଦେଖନ୍ତୁ ଭାରତରେ ଅନେକ ସ୍ଥାନରେ ଝିଅମାନଙ୍କୁ ଶିକ୍ଷାକୁ ପ୍ରୋତ୍ସାହିତ କରିବାପାଇଁ ସାଇକେଲ୍ କିମ୍ବା ଲାପଟପ୍ ଦେବା ଭଳି ଯୋଜନା ରହିଛି କିନ୍ତୁ ମୋତେ ଯାହା ଲାଗୁଛି ଯଦି ଗୋଟେ ଛାତ୍ରର ପଢ଼ିବାକୁ କିମ୍ବା ଲେଖିବାକୁ ଯଦି ତା'ର ଅନ୍ତର୍ଗତ ଭିତରୁ ଆଗ୍ରହ କିମ୍ବା ଇଚ୍ଛା ଥିବ ତାହେଲେ ସେ ଏଇସବୁ ଜିନିଷର ମଧ୍ୟ ପଶିବାକୁ ଚାହିଁବନି ସେ ତ ନିଜ କାମ କରିବ ନିଜେ ପାଠ ପଢ଼ିବ ଆଉ ଏମିତି ବି ଅଛନ୍ତି ଲୋକ ସେମାନଙ୍କର ବୁଦ୍ଧି ଓ କାମକୁ ଦେଖି ସେମାନେ ପାଠ କିମ୍ବା କୌଣସି କାମ କରନ୍ତି ହଁ ଇଏ ତ ପାଠସାଠ ସେମିତି କିଛି କରିବେ ସେମିତି ଯଦି ଖାଅପିଅ କରିବେ ସେମିତି ଯଦି ସାଇକେଲ୍ କିମ୍ବା ଲାପଟପ୍ ଦ୍ୱାରା ଯଦି ଗୋଟେ ଝିଅର ଯଦି ପାଠ ହେଇଯିବ ସେମାନେ ସରକାରମାନେ ସରକାର ଯେମିତି ସମସ୍ତଙ୍କୁ ଦିଅନ୍ତି ଲାପଟପ୍ ସାଇକେଲ୍ ଝିଅମାନଙ୍କୁ ଶିକ୍ଷାରେ ପ୍ରୋତ୍ସାହିତ କରିବା ପାଇଁ ସେମିତି କିଛି କରିବା ଆବଶ୍ୟକ ନୁହେଁ ଭାରତର ଅନେକ ସ୍ଥାନରେ ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବାପାଇଁ ସାଇକେଲ୍ କିମ୍ବା ଲାପଟପ୍ ଦେବାଭଳି ଯୋଜନା ରହିଛି କିନ୍ତୁ ଏସବୁ ଯୋଜନା କାମ କରେ ନାହିଁ କାହିଁକି ବା କାଇଁକି ନୁହେଁ ମାନେ ଭଲ ଯୋଜନା ଆପଣ ଭାବୁଛନ୍ତି କି ଏଭଳି ଯୋଜନା କାମ କରେ ଭାରତର ଅନେକ ସ୍ଥାନରେ ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବାପାଇଁ ବିଭିନ୍ନପ୍ରକାର ଜିନିଷ ଦିଆଯାଏ ପଇସାପତ୍ର ଦିଆଯାଏ ଯାହାବି ହେଉ କିନ୍ତୁ ଗୋଟେ ଝିଅର ଯଦି ପାଠ ପଢ଼ିବାକୁ ଇଚ୍ଛା ନଥିବ ତାହେଲେ ସିଏବି ଏବେ ପଢ଼ିପାରିବ ନାହିଁ ଆପଣ ତାକୁ ଯାହାବି ମଧ୍ୟ ଦେଲେ ମଧ୍ୟ ସାଇକେଲ୍ କିମ୍ବା ଲାପଟପ୍ ଦେବା ଭଳି ଯୋଜନା ରହିଛି ସରକାରଙ୍କ ଦ୍ୱାରା ବହୁତପ୍ରକାର ବିଭିନ୍ନ ଆଗ୍ରହ ଯୋଜନା ରହିଛି ଯାହାଦ୍ୱାରାକି ଝିଅମାନଙ୍କୁ କେମିତି ପାଠ ପାଇଁ ଉତ୍ସାହିତ କରିପାରିବ କିମ୍ବା ପ୍ରୋତ୍ସାହିତ କରିବାପାଇଁ